ବାସନ ଧୋଇବା ସମୟରେ ପ୍ରଥମେ ବାସନ ଗୁଡ଼ିକର ଅଇଁଠା ସବୁ କାଢ଼ି ଅନ୍ୟତ୍ର ପକାଇବା ବା ଡି ଡଷ୍ଟବିନରେ ପକାଇବା ବାସନରେ ପାଣି ପକାଇ ବାସନକୁ ପାଣିରେ ଭିଜେଇ ରଖିବା ତାପରେ ବାସନ ଗୁଡ଼ିକୁ ବତୁରି ଗଲା ପରେ ଆମେ ଯେକୌଣସି ବାସନ ଧୁଆ ସାବୁନରେ ବା ଲିକୁଇଡ଼ରେ ଦ୍ୱାରା ବାସନକୁ ମାଜିବା ପ୍ରାୟ ଆମେ ଘରେ ବାସନ ମାଜିବା ସମୟରେ ଭୀମ୍ବାର୍ ବ୍ୟବହାର କରିଥାଉ ଭୀମ୍ବାର୍ ବ୍ୟବହାର କଲେ ବାସନରେ ଥିବା ତେଲ ଅଂଶ ସହଜରେ ଛାଡ଼ିଯାଏ ଏତଦ୍ ବ୍ୟତୀତ ଗାଁ ଗହଳିରେ ପାଉଁଶ ଅଙ୍ଗାର ଦ୍ୱାରା ବାସନ ମଜା ଯାଇ

କିନ୍ତୁ ଆଧୁନିକ ସମୟରେ ସାଧାରଣତ ଭୀମବାର୍ ପତଞ୍ଜଳୀ ଭୀମବାର ମଧ୍ୟ ବ୍ୟବହାର କରାଯାଉଛି